ଭାରତ ଇତିହାସ କହିଲେ ପ୍ରାଚୀନତମ କଥା ଆଜିର ଦେଶକୁ ଗଢ଼ି ତୋଳିଛି ଆମର ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ପାଇଁ ବହୁତ କିଛି କରି ଯାଇଛନ୍ତି ଯେମିତି ଲୁଣ ଆମ ଦେଶର ଇଂରାଜୀମାନେ ଇଂରାଜୀମାନେ ଲୁଣ ଉପରେ କର ଲଗେଇଲେ କିନ୍ତୁ ମହାତ୍ମାଗାନ୍ଧି ଲବଣ ସତ୍ୟାଗ୍ରହ କରି ଲୁଣ ଉପରୁ କର ଉଠାଇଥିଲେ ନହେଲେ ଆମକୁ ଲୁଣ ପାଇଁ ଅଧିକା କର ଦେବାକୁ ପଡ଼ିଥାନ୍ତା ଯେମିତି ଆମର ସତୀଦାହ ପ୍ରଥା ବାଲ୍ୟ ବିବାହ ରାଜାରାମ ମୋହନ ରାୟ ଉଠାଇଥିଲେ ଆଗରୁ ଛୋଟ ପିଲାମାନଙ୍କୁ ଛୁଆବେଳୁ ବାହାଘର କରି ଦେଉଥିଲେ ଯଦି ସ୍ୱାମୀ ମରି ଯାଉଥିଲେ ସ୍ତ୍ରୀ ସେ ଯୁଇରେ ମରୁଥିଲା ସେ ପ୍ରଥା ରାଜାରାମ ମୋହନ ରାୟ ଉଠାଇଦେଲେ ସେଥିପାଇଁ ଆମ ଦେଶ ଆଜି ଗର୍ବିତ ଏମିତି ସ୍ୱାଧୀନତା ସଂଗ୍ରାମ ପାଇଁ ସ୍ୱାଧୀନତା ସଂଗ୍ରାମମାନଙ୍କ ର ନାମ ହେଲା ଭଗତ୍ ସିଂ ଲାଲା ଲାଜପତ୍ ରାୟ ଆଉ ରାଜା ରବୀନ୍ଦ୍ରନାଥ ଟାଗୋର ମହାତ୍ମା ଗାନ୍ଧୀ ସୁବାଷ ଚନ୍ଦ୍ର ବୋଷ ଗୋପବନ୍ଧୁ ଦାସ ଆଉ ବାଜିରାଉତ୍ ଏମାନେ ଥିଲେ ଅସାଧାରଣ ସ୍ୱାଧୀନତା ସଂଗ୍ରାମୀ ଏମାନେ ଦେଶ ପାଇଁ ଲଢ଼ି ଦେଶକୁ ଆମର ଇଂରେଜ କବଳରୁ ରକ୍ଷା କରିଛନ୍ତି ମହାତ୍ମା ଗାନ୍ଧି ମହାତ୍ମା ଗାନ୍ଧି ଅସହଯୋଗ ଆନ୍ଦୋଳନ କରି ଇଂରେଜମାନଙ୍କ ସହ ଲଢ଼ି ନିଜକୁ ଏଣେ ଦେଶକୁ ସ୍ୱାଧୀନ କରିଥିଲେ